ମୋର ପ୍ରିୟ ରୂଢ଼ି ହେଲା କି ଯେତେ ମୋତେ ଯେତେ ମାଠୁଛୁ ମାଆଠେ ମୁଁ ସେଇ ଦରପୋଡ଼ା କାଠେ ଆର ଅର୍ଥ ହେଲା କି ମୋତେ ଯେତେ ମାରୁଛୁ ମାରେ କି ମୁଁ ସେ ସେ ଦରପୋଡ଼ା କାଠେ ମୁଁ ମଧ୍ୟ ଶୁୁଣୁ ଶୁଣିବି ନାହିଁ ଆଉ ଗୋଟେ ଝିଅମାନଙ୍କୁ ସିଙ୍ଘାଣି ନାକ ଏହାର ଅର୍ଥ ହେଲା କି ଝିଅମାନେ ଯେତେ ଗାଁ'ରେ ରହିଲେ ଯେତେ ଗାଉଁଳିଆ ହେଲେ ମଧ୍ୟ ଝିଅମାନେ ଯଦି ବାହାରକୁ ପଳେଇଲେ ତାହେଲେ ସେମାନେ କହନ୍ତି କି ମୁଁ ଆକା ସବୁ ଏଇଟା କହିଲେ ଏ ଏହାର ଅର୍ଥ ହେଉଛି ଝିଅମାନେ କାହାର କଥା ମଧ୍ୟ ଶୁଣୁନାହାନ୍ତି ସେମାନେ ବାହାହେଇ ଯାଇସାରିଲା ପରେ ତାଙ୍କ ନିଜର ଏତେ କରନ୍ତି ତା ତା'ପରେ ମୋତେ ଯେତେ ମାଠୁଛୁ ମାଠ୍ର ଅର୍ଥ ହେଲା କି ସେମାନେ ଯଦି ଲୋକମାନଙ୍କୁ ଯେତେ କହିଲେ ମଧ୍ୟ ସେମାନେ କାହା କଥା ମଧ୍ୟ ଶୁଣନ୍ତି ନାହିଁ ଯଦି କାହା କଥା ଶୁଣିବେ କାହା କଥା ମଧ୍ୟ ଶୁଣୁନ୍ତି ନାହିଁ ସେମାନଙ୍କୁ କେବେ ବି କହିବା ଦରକାର ନୁହେଁ ଆମେ ଯଦି ସେମାନଙ୍କୁ କହିବା ତାହେଲେ ସେମାନେ କହିବେ କି ତୁ ମୋତେ କା'ଣା କହୁଛୁ ତୁ ମୋର କିଏ ସେଥିପାଇଁ ଏ ଦୁନିଆରେ କାହାକୁ କୌଣସି କାମ ମଧ୍ୟ କହିବା ଦରକାର ନାହିଁ ଯିଏ ଯାହାର ଇଚ୍ଛାରେ ଯାହା କଲେ ନହେଲେ ଆମେ କାହାକୁ କହିବା ମଧ୍ୟ ଦରକାର ନୁହେଁ ଏହା ଏ ଦୁନିଆର ନିୟମ ଏ ନିୟମ ମାନି ଆମେ ଚଳିବାକୁ ପଡ଼ିବ